ଏଇଠି ଆମର ବରା ସିଙ୍ଗିଡ଼ା ଆଳୁଚପ ପିଆଜି ଆଉ ଚାଟ୍ ପକୁଡ଼ି ଏଇ ସବୁ ମିଳେ ଭଲ ଏଇଠି ଆମର ପକୁଡ଼ି ଚାଟ୍ ଆଉ ବରା ସେଇରାଟିକେ ବେଶୀ ସୁଆଦିଆ ଲାଗିବ ବରା ହେଲା ସାତ ଟଙ୍କା ଗୋଟେ ପିସ୍ ଆଉ ପକୁଡ଼ି ଗୋଟେ ପ୍ୟାକେଟ ହେଲା କୋଡ଼ିଏ ଟଙ୍କା ସିଙ୍ଗିଡ଼ା ହେଲା ସିଙ୍ଗିଡ଼ା ବି ସାତ ଟଙ୍କା ସିଙ୍ଗଡ଼ା ଆଳୁଚପ ବରା ସେଗୁଡ଼ା ସବୁ ସାତ ଟଙ୍କା ପିସ୍ ଚାଟ୍ ହଉଛି ଗୋଟେ ପ୍ଲେଟ୍ ତିରିଶ ଟଙ୍କା କାହିଁକିନା ଏଇଠି ଆମର ମାନେ ଓଡ଼ିଶାରେ ବହୁତ ଅଧିକାଂଶ ଲୋକ ଜମା ଟିକେ ମାନେ ଗରିବ ଅଛନ୍ତି ସେମାନେ ସବୁ ଦାଦନ ଖଟିବାକୁ ଯାଉଛନ୍ତି ତ ସେଇଥିପାଇଁ ଟିକେ ଅଧିକା ମାନେ ପଇସା ଆମେ ନେଉଛୁ କାହିଁକିନା ସେମାନଙ୍କୁ ବି ଆମକୁ ଦେବାକୁ ପଡ଼େ ସେଥିପାଇଁ ହଁ ହେଲେ ଏଇଠୁ ଓଡ଼ିଶାରେ ତ ବେଶୀ ଖର୍ଚ୍ଚ ହେଇପାରିବ ନା ସେଇଠି ତ ମୁଁ କେତେ କ'ଣ କମେଇ ପାରିବି ସେଇଠି ରହିକି ହଁ ହେଲେ କାହିଁକିନା ମୋର ତ କିଛି ଜମା ପୁଞ୍ଜି ନାହିଁ ଆଉ ମୁଁ କ'ଣ ନେଇକି ଯିବି ମୁଁ କେମିତି କ'ଣ ଚଳିବି ସେଇଠି କ'ଣ ବନେଇବି ସେଇଟା ଟିକେ ମୋତେ ଭାବିବାକୁ ପଡ଼ିବ ହୁଁ ହଉ ଠିକ୍ ଅଛି ଆଉ ମୋତେ ଆଉ ମାନେ କେବେ କେମିତି ଗଲେ କ'ଣ ସେପଟେ ଟିକେ ସୁବିଧା ହେବ ସେଇ ସବୁ ବିଷୟରେ ଟିକେ ବତାନ୍ତୁ ହୁଁ ଆଉ ସେଇଠି ତ ମାନେ କେମିତି ସବୁ ଜିନିଷର ଦାମ୍ ସବୁ ମାନେ ବରା ସିଙ୍ଗିଡ଼ା ସବୁ ସେଇଠି କେତେ କ'ଣ ଦାମ୍ ନେଉଛନ୍ତି ସେପଟେ ହଁ ହଉ ଠିକ୍ ଅଛି ଆଉ ଯୋଉ ଆପଣଙ୍କୁ ବନେଇ ସାରିବି ତାପରେ ଆପଣ ଟେଷ୍ଟ କରିବେ ମାନେ ଟିକେ ଖାଇବେ ଚାଖିବେ ତା ପରେ କହିବେ କେମିତି କ'ଣ ହୋଇଛି ତାର ମାନେ ଆଗକୁ ତାକୁ ମୁଁ ଦେବି ହଉ ହଉ ଠିକ୍ ଅଛି ହଉ ହଉ